ମୁଁ ଗୀତ ବୋଲେ ଜଗନ୍ନାଥ ଭଜନ ପ୍ରିୟ ଅଟେ ମୁଁ ପୁରାତନ ଭଜନ ବହୁତ ଭଲପାଏ ଭଜନ ବୋଲିବା ଦ୍ୱାରା ମୋର ଠାକୁରଙ୍କ ପ୍ରତି ଭକ୍ତି ଆସେ ଭକ୍ତି ଭଜନ ସବୁ ବୋଲିବା ପାଇଁ ବା ଭକ୍ତି ଭଜନ ସବୁ ବୋଲିବା ପାଇଁ ବହୁତ ଆଗ୍ରହ ଥାଏ ଭଜନଶଉଳ ଯେମିତି ଭଗବାନ ସାଙ୍ଗନରେ ପାଦ ପଦ୍ମରେ ମଜିଯାଏ ହଜିଯାଏ ସେ ସେଭଳି ନ ବା ଭଜନ ମୁଁ ବୋଲେ ଅଧୀନକ ଉଜନ ଭଜନ ମଧ୍ୟ କିଛି ବୋଲେ ସେଥିପାଇଁ ମୁଁ ଶିଖିବାକୁ ନେଲ ଶିଖିବାକୁ ବୋଲିବାକୁ ଚେଷ୍ଟା କରିଛି ମୋର ପ୍ରିୟ ଭଜନ ନାଁ ହେଉଛି ଜଗନ୍ନାଥେ ହୋ